ନାଇଁ ମିଡ଼ିଆ ଜଗତସିଂହପୁର ଜିଲ୍ଲାରେ ମିଡ଼ିଆ କହିଲେ ସାଧାରଣତଃ ଆଜିକାଲି ତ ସବୁ ଅନଲାଇନ୍ରେ ହେଲାଣି କଣ୍ଟାକ୍ଟ ବି ପ୍ରତ୍ୟେକ ମିଡ଼ିଆ ଧରନ୍ତୁ ଆପଣଙ୍କର ଓ ଟି ଭି ହଉ କିମ୍ବା ଇ ଟି ଭି ହଉ କିମ୍ବା ଆପଣଙ୍କ ଅର୍ଗସ ହଉ କିମ୍ବା ଭାସ୍କର ହଉ ଏସବୁ ଯେଉଁ ମିଡ଼ିଆ ଯେଉଁ ରହିଲେ ପ୍ରତି ବ୍ଲକ୍ରେ ସାଧାରଣତଃ ତାଙ୍କର ପ୍ରତିନିଧିମାନେ ଅଛନ୍ତି ଆଉ ସେମାନଙ୍କର ନମ୍ବର୍ ମଧ୍ୟ ଅନଲାଇନ୍ରେ ସବୁବେଳେ ଆଭେଲେବୁଲ୍ ଆଜିକାଲି ମିଡ଼ିଆର କିଛି ଅସୁବିଧା ନାହିଁ କହିଲେ ଏକପ୍ରକାର ଚଳିବ କାରଣ ଏବେ ଯଦି କିଛି ବି ଘଟଣା ଆପଣଙ୍କର ଅଞ୍ଚଳରେ ହୁଏ ଯଦି ତାଙ୍କୁ ଆମେ କଣ୍ଟାକ୍ଟକୁ କଲୁ ସେମାନେ ତତ୍କ୍ଷଣାତ୍ ଆସିକିରି ପହଞ୍ଚି ଯାଉଛନ୍ତି ପହଞ୍ଚି ଯାଉଛନ୍ତି ପହଞ୍ଚି ମାନେ ପାରିବେ ମଧ୍ୟ କାଲି ସାଧାରଣତଃ କାଲି ଆମେ ପାଖରେ ଗୋଟେ ମିଡ଼ିଆକୁ ଆମେ କଣ୍ଟାକ୍ଟ କରିଥିଲୁ ସହଯୋଗ ନେଇଥିଲୁ ତତ୍କ୍ଷଣାତ୍ ଆସି ପହଞ୍ଚିଲେ ଏବଂ ତାଙ୍କର ତତ୍କ୍ଷଣାତ୍ ପହଞ୍ଚିବା ପରେ ପରେ ଠିକ୍ ତା'ର ଯେଉଁଟା ପାଇଁ ଆମେ ତାଙ୍କୁ ଯୋଗାଯୋଗ କରିଥିଲୁ ତତ୍କ୍ଷଣାତ୍ ତାର ସମାଧାନ ମଧ୍ୟ ହୋଇଯାଇଥିଲା ଏଇଟା ଗୋଟେ ମିଡ଼ିଆର ଗୋଟେ ସୁବିଧା ଏବଂ ସେଇ ସୁବିଧା ମଧ୍ୟ ଆମ ଜିଲ୍ଲାରେ ବହୁତ ଉପଲବ୍ଧ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ଆଉ ଆମେ ଯଦି ଦେଖିବା ଧରନ୍ତୁ ଆପଣଙ୍କର ଆଉ ଲୋକମାନେ ସୂଚନା ବିଭିନ୍ନ ପ୍ରକାର ଯେଉଁ ସରକାରଙ୍କ ଯୋଜନା ହଉ କିମ୍ବା ଯାହା ଯାହା ସୁବିଧା ହଉ ସୁଯୋଗ ହଉ ଏ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାର ଉତ୍ସ ଅଛି ଯେଉଁଟାକି ସାଧାରଣତଃ ଧରନ୍ତୁ ଖବରକାଗଜ ଧରନ୍ତୁ ଗୋଟେ ଖବରକାଗଜ ଏଇଠି ବି ଆମରି ଜିଲ୍ଲାରେ ଦୁଇ ତିନିଟା ଖବରକାଗଜର ପ୍ରେସ୍ ମଧ୍ୟ ଅଛି ଯେଉଁଟାକି ଧରନ୍ତୁ ସମ୍ବାଦ ହଉ ଧରିତ୍ରୀ ହଉ ତାର ରିପୋର୍ଟର୍ ମଧ୍ୟ ଅଛନ୍ତି ସେଥିପାଇଁ ଏ ବିଷୟରେ କୌଣସି ଅସୁବିଧାର ସମ୍ମୁଖୀନ ହଉନାହାନ୍ତି